ଆମର୍ ଇନୁ ଡ଼ାଟା ନାଇଁନ ଆମେ ବିଜ୍ଲୀ ଉପରେ ନିର୍ଭର୍ କର୍ସୁଁ ମୋବାଇଲ୍ ଚାର୍ଜ୍ କର୍ସୁଁ ଆମେ ପଙ୍ଖା ନେଇ ହେଲେ ନେଇ ଚଲୁ ଗରମ୍ ହେସି କେନ୍ତା କି ଚଲ୍ ମୁଁ ପଙ୍ଖା ନେଇ ହେଲେ ବେଲେ ସବୁବେଲେ ଲାଇନ୍ କାଟୁଛନ୍ ଲାଇନ୍ କାଟଲେ କେନ୍ତି ରହେମୁଁ ଲାଇନ୍ ନାଇଥିଲେ ରହିନାଇପାରୁଁ ବଇଲେ କେନ୍ତା ରହେମୁଁ ମୋବାଇଲ୍ ଚାର୍ଜ୍ ନାଇଁ କଲେ କେନ୍ତା ରହେମୁଁ ମୋବାଇଲ୍ ମିଲୁଛେ ଇହାଦେ ପଙ୍ଖା ଚଲାସୁଁ ସେଥିର୍ ଲାଗି କେନେ ଅପେକ୍ଷା କର୍ ସୁଁ ଗରମ୍ ଦିନିଆ ପଙ୍ଖା ନାଇ ଚଲାଲେ କେନ୍ତି ରହେମୁଁ ହେଥିର୍ ଲାଗି ଲାଇନ୍ ନାଇଁ କାଟ୍ ବାର୍ ଟେ ଲାଇନ୍ କାଟ୍ ଲେ ଆମର୍ ଇନଭେଟର୍ ନାଇଁ ନ ଆମେ ଇନଭେଟର୍ ରେ ଆମେ ଚଲି ନାଇଁପାରୁ ଆମେ ଲାଇନ୍ ରେ ଚଲ୍ ସୁଁ ସେଥିର୍ ଲାଗି ଆପଣ୍ ମାନେ ଆମେ ବିଜୁଳି ଉପରେ ନିର୍ଭର୍ କର୍ସୁଁ ବିଦ୍ୟୁତ୍ ଉପ୍ରେ ନିର୍ଭର୍ କର୍ସିଁ ବିଜୁଳି ନାଇଁ କାଟୁନ୍ ଆମେ ତମ୍ କି ଆମେ ତମ୍କୁ ସୁଝାବୁଁ ବେଲେ ହେତିର୍ ଲାଗି ତୁମେ ବିଦ୍ୟୁତ୍ ଉପ୍ରେ ନିର୍ଭର୍ କର୍ସୁଁ ଜି ଇନ୍ଭର୍ଟର୍ ନାଇଁ ନ ଆମର୍ ନେ